ହଁ ମୁଁ କେବେ ମାଛ ଧରି ନଥିଲି କିନ୍ତୁ ଗୋଟେ ଥର ଧରିଥିଲି ସେଇଟା ବହୁତ ଭଲ ଲାଗିଲା ମୋତେ ଆଉ ମୋ ମନକୁ ଛୁଇଁଦେଲା ଆଉ ମାନେ ମୋତେ ଅନୁଭବ ହିଁ ହେଲା